ମୋର ଚିତ୍ରାଙ୍କନ ହେଉଛି ଗୋଟିଏ ବଳଦ ଚିତ୍ର ମୁଁ ଅଙ୍କନ କରିଥିଲି ତାହା ଶେଷ କରିବା ପାଇଁ ମୋତେ ଚାରି ଘଣ୍ଟାରୁ ସାଢ଼େ ଚାରି ଘଣ୍ଟା ସମୟ ଲାଗିଥିଲା ଏହା ବହୁତ ଭାବିଚିନ୍ତି ମୁଁ ତିଆରି କରିଥିଲି ଏବଂ ଶେଷରେ କଲର କେଉଁଥିରେ କେଉଁ କଲର୍ ଲାଗିବ ସେ କଲର୍ ପ୍ରତି ମୁଁ ଅନୁସନ୍ଧାନ ବା ଧ୍ୟାନ ଦେଇକରି ଲାଞ୍ଜରେ ଲାଞ୍ଜର ତଳ ଅଂଶଟା କଳା କଲର୍ ଦେଇଥିଲି ଆଉ ଏବଂ ଦେହରେ ଧଳା କଲର୍ ଦେଇଥିଲି ଶିଙ୍ଘରେ ଧୂସର ରଙ୍ଗର ଦେଇଥିଲି ପାଟିରେ ଯେମିତି ତାର ନାକ ଅଂଶ କଳା ରହୁଛି ତାହା ବି କଳା ଦେଇଥିଲି ଏବଂ ଚାରି ଗୋଡ଼ର ଖୁରା ଗୁଡ଼ାକ ବି କଳା କଲର୍ ବା ମାଟିଆ କଲର୍ଙ୍କୁ ବୋଲି ମୁଁ ତାର ଖୁରା ଯାକ ତିଆରି କରିଥିଲି ବହୁତ ସୁନ୍ଦର ଭାବେ ତିଆର କରି କଲର୍ ଦେଇ ସାରିଲା ପରେ ଦେଖିଲି ବହୁତ ପସନ୍ଦ ହୋଇଛି ବୋଲି ମୁଁ ନିଜକୁ ନିଜେ ଧନ୍ୟ ମନେ କଲି